ସାଧାରଣତ ଆମ ଅଞ୍ଚଳରେ କହିବାକୁ ତ ଗଲେ ଆମ ନିଜ ଗ୍ରାମରେ ଏ ପିଲାମାନେ ଭଲ୍ଲି ଖେଳିଥାନ୍ତି ଏବଂ ଏହି ଖେଳ ମାନେ କହିବାକୁ ଗଲେ ନେସେନାଲ୍ ହେଉ ଷ୍ଟେଟ୍ ଲେବେଲ୍ ହେଉ ବ୍ଲକ୍ ଲେବେଲ୍ ହେଉ ସବୁ ଖେଳିବାକୁ ଚାହାଁନ୍ତି ଆମ ଗାଁ ପିଲା ମୁ ଏହାର ମ୍ୟାଚ୍ ମଧ୍ୟ ଯେଉଁ ଯେଉଁଥିରେ ବିଭିନ୍ନ ଡିଷ୍ଟିକ୍ରୁ ହେଉ କିମ୍ବା ଷ୍ଟେଟ୍ର ହେଉ ସବୁ ଆସିକି ଆମ ଆମ ଗ୍ରାମରେ ପ୍ରୋ ଭଲ ଖେଳ ତାଙ୍କର ଦେଖାଇ ଥାଆନ୍ତି ମୁଁ ସେହି ଖେଳରୁ ହେଉଛି ଏକ ଭଲ୍ଲିବଲ୍ ଯାହାକି ଏ ଆମ ଗ୍ରାମର କିଛି ପିଲା ଯାଇଛନ୍ତି ନେସେନାଲ୍ ଖେଳିବାକୁ ମଧ୍ୟ ଯାଇଛନ୍ତି ଆଉ ଆମକୁ ବି ମୋତେ ନିଜେ ନି ନିଜେ ନିଜକୁ ଗର୍ବ କରୁଛି କି ମୋର ଜଣେ ସାଙ୍ଗ ସେ ମାନେ ମିନିମମ୍ ବହୁତ କମ୍ ଏଜ୍ରୁ ନେସେନାଲ୍ ଖେଳିବାକୁ ପାଇ ଯାଇଥିଲା ଗୁଜୁରାଟ ଯାଇଥିଲା ମୁଁ ତା'ର ଖେଳ ନା ଏତେ ଆପଣ ଖେଳ ଦେଖିବେ ଆଉ ସେଇଠୁ ଉଠିବାକୁ ହିଁ ଇଛା ହେବନି ଆମ ଗ୍ରାମରେ ସେଇ ଗୋଟିଏ ହି ଏମ୍ କି କହୁବାକୁ ନହେଲେ ଯେତେବେଳେ ଆମ ଗ୍ରାମରେ ଭଲ୍ଲିବଲ୍ ଅଛି ଆମେ ବି ନିଜେ ଜାଣି ନଥିବୁ ଏତେ ଲୋକ ମିନିମମ୍ ଚାରିଶହ ପାଞ୍ଚଶହ ଦିନକୁ ଲୋକ ଆଉ ଲୋକ ଆସିକି ଆମ ଗାଁରେ ଖେଳକୁ ଆକର୍ଷଣୟ ଭାବେ ଦେଖିଥାନ୍ତି ଏବଂ ଏମିତିକି ଆମକୁ ବହୁତ୍ ଖୁସି ଲାଗିଥାଏ